ଆମେ ନିଜ ବଗିଚାରେ ଦେଶୀ ଉଦ୍ଭିଦ ଗୁଡ଼ିକ ଲଗାଉଛୁ ଯାହାଫଳରେ ଆମର ବିଭିନ୍ନ ପ୍ରକାରର କାମରେ ଆୟୋଗ କରୁଛି ଯାହାକି ଆମେ ବଗିଚାରେ କଖାରୁ ଗଛ ଅମୃତଭଣ୍ଡା ବାଇଗଣ ଗଛ ଜାତୀୟ ବିଭିନ୍ନ ପ୍ରକାରର ପନିପରିବା ମଧ୍ୟ ଲଗାଉଛୁ ବଗିଚାରେ ଯାହାକି ଆମେ ଯେତେବେଳେ ବଜାର ହାଟକୁ ନ ଯାଇପାରିବା ସେତେବେଳେ ଆମର ଏହି ଆକା ସବ୍ଜିଗୁଡ଼ାକ ଆମର ବିଭିନ୍ନ ପ୍ରକାରର କାମରେ ଲାଗିବ ଯାହାଫଳରେ ବଗିଚାରେ ଲଗାଇବା ଉଚିତ୍ ଯେ ବିଭି ବଜାରକୁ ଯେଉଁ ସବୁ ଦେଶ ଦେଶୀ ଉଦ୍ଭିଦଗୁଡ଼ିକ ଏ ଉଦ୍ଭିଦ ଯେମିତିକି ପନିପରିବାଗୁଡ଼ିକ ରଖୁଛନ୍ତି ତା ମଧ୍ୟରେ ବିଭିନ୍ନ ପ୍ରକାର ରାସାୟନିକ ସାର ଆଦି ଖତ ଜିନିଷ କେତେ ବିଭିନ୍ନ ପ୍ରକାରର କେମିକାଲ୍ ସହିତ ମିଶାଇ ରଖୁଛନ୍ତି ଯାହା ଖାଇଲେ ଆମର ଶରୀରକୁ ବହୁତ ଖରାପ କରେ ଆମେ ଯଦି ଆମ ବଗିଚାରେ ଦେଶୀ ଦେଶୀଗୁଡ଼ିକ ଲଗାଇବା ନିଜ ବଗିଚାରେ ଲଗାଇବା ତାହେଲେ ଆମେ ନିଜେ ଖତ ତିଆରି କରିଦେବା ତାକୁ ତା ଭିତରୁ ଯେଉଁ ପୁଷ୍ଟିକର ଜିନିଷ ହେଉଛି ଆମେ ସେଇଟା ଖାଇବା ଆମ ଖାଇଲେ ଆମ ଶରୀରକୁ ଭଲ ରଖିବ ଆମକୁ ଆମ ଦେହକୁ ବହୁତ ପରିମାଣରେ ଭଲ ରଖିବ ଯାହାକି ଆମ ଶରୀର ପାଇଁ ବହୁତ ସୁବିଧା ହେବ ଆମକୁ ଆମ ଶରୀରକୁ କୌଣସି କ୍ଷତି ବି ମଧ୍ୟ ହେବ ନାହିଁ ଯାହାକି ଆମେ ଯଦି ଖାଇବା କୌଣସି ଲୋକ ଆମ ଘରେ ଆସିଲେ ତାଙ୍କୁ ବି ମଧ୍ୟ ଦେବା ଉଚିତ୍ ଯେ ସେମାନେ ବି ଭଲ ଖାଇକିନା ତାଙ୍କ ବି ଶରୀରକୁ ଭଲ ରଖିବେ ଯାହା ଆମେ ଯଦି ବଜାରରୁ ଆଣି ଖାଇବା ତାହେଲେ ଆମ ଦେହକୁ ବହୁତ ଅସୁସ୍ଥ କରିଦେବେ ତା ଭିତରେ ବିଭିନ୍ନ ପ୍ରକାରର କେମିକାଲ୍ ମିଶା ହୋଇଥିବ ଆମେ ଯଦି ଘରେ ତିଆରି ପନିପରିବା ଖାଇବା ତାହେଲେ ଆମ ଶରୀରକୁ ବିଭିନ୍ନ ପ୍ରକାରର ସୁବିଧା ହେବ ଯାହାକି ଆମର ଟାଇମ୍ ବି ଯିବ ନାହିଁ ତା ଭିତରୁ ଆମେ ଟାଇମ୍ ମିଳିବ ନାହିଁ ଆମେ ଯଦି ଘରେ କରିବା ତାହେଲେ ଆମର ସୁବିଧା ହେଉଛି ତାହା ଆମକୁ ପନିପରିବାକୁ ଖାଇବାକୁ ମଧ୍ୟ ଟେଷ୍ଟ୍ ହେଉଛି ତାକୁ ଯଦି ଆମେ ଖାଇବା ତାହେଲେ ଆମ ଆମ ଶରୀର ପାଇଁ ଆମର ଭଲ ବିଭିନ୍ନ ପ୍ରକାରର ଉଦ୍ଭିଦ ଲଗାଇକରି ନା ବିଭିନ୍ନ ପ୍ରକାରର ସବଜି ତିଆରି କରିବା ଯାହାକୁ ଆମେ ଖାଇଲେ ଆମର ଭଲ